ଓଡ଼ିଶାରେ କୃଷି ଜାତ ଦ୍ରବ୍ୟ ପାଇଁ ପ୍ରମୁଖ ବଜାର ବା ବାଣିଜ୍ୟ ଚ୍ୟାନେଲ୍ ହଉଛି ହୋଲ୍ସେଲ୍ ଖୁଚୁରା ଆଉ ଗୋଟେ ହେଲା ପାରାଦ୍ୱୀପ ବନ୍ଦର ରପ୍ତାନୀ ଆଉ ଗୋଟେ ଗ୍ରାମ ପଞ୍ଚାୟତ ବଜାର ଆଉ ହୋଲ୍ସେଲ୍ ଖୁଚୁରାରେ ମାନେ ମାର୍କେଟ୍ରୁ ପନିପରିବା ପଳେଇ ଆସିଲା ଲୋକଟି ଏଠି କଲେ ମାନେ ଆମର ଏଠି ଅଛି ପଦମ୍ ପୁର ତାଙ୍କର ଟମାଟୋ ଚାଷଟାକୁ ପୁରା ବେଶୀ ଇଏ ଦିଅନ୍ତି ଟମାଟୋ ସେମାନେ ଟ୍ରିପ୍ ଟ୍ରିପ୍ ଟମାଟୋ ବାହାରେ ତାକୁ କଣ କରନ୍ତି ସେମାନେ ହୋଲ୍ସେଲ୍ ରେଟ୍ରେ ମାନେ ଟ୍ରେ ହିସାବରେ ସେମାନେ ଦେଇ ଦିଅନ୍ତି ହୋଲ୍ସେଲ୍ ରେଟ୍ରେ ଦେଇଦେଲେ ସେମାନେ ଟ୍ରିପ୍ ଟ୍ରିପ୍ ତାଙ୍କର ନେଇଗଲେ ପାରାଦ୍ୱୀପ ବନ୍ଦରରେ ରପ୍ତାନୀ ହୁଏ କଣ ମାଛ ବିଭିନ୍ନ ପ୍ରକାର ସାମୁଦ୍ରିକ ମାଛ ପାରାଦ୍ୱୀପ ବନ୍ଦରରୁ ଯେଉଁ ସବୁ ମାଛ ଆସେ ତାକୁ ସବୁ ଟ୍ରିପ୍ ଟ୍ରିପ୍ ପଠେଇ ଦିଅନ୍ତି ଅଧିକା ଦେଇଦେଲା ମାନେ ସେମାନେ କମ୍ ଲାଭ ପାଆନ୍ତି କିନ୍ତୁ ଯେଉଁମାନେ ଧର ପନିପରିବା ଚାଷ କଲେ କି ସେମାନେ ଯେଉଁ ମାଛଫାଚ ସେମାନେ ଯେଉଁ ଜାଲ ପକେଇକି କଲେ ସେମାନେ ସେଟା ଗୋଟେ ଗୋଟେ କେଜି କମ୍ ହୋଇଛି ଖୁଚୁରାଫୁଚୁରା ବିକ୍ରି କନେ କେତେ ଲାଭ ପାଇବେ କେତେ ଦିନ ବସି ବସିକି ବେପାର କରିବେ ତେଣୁ ସେମାନେ ହୋଲ୍ସେଲ୍ ରେଟ୍ରେ ଦେଇଦେନେ ଲୋକ କମ୍ ରେଟ୍ରେ ଟିକେ ପାଇଲେ ନେଇଯିବେ ନେଇଗଲେ କଣ ସେମାନଙ୍କର ସେଲିଙ୍ଗ୍ ହୋଇଯାଏ ହୋଲ୍ସେଲ୍ରେ ରେଟିଙ୍ଗ ହୋଲ୍ସେଲ୍ରେ ଟିକେ ରେଟ୍ କମ୍ କିନ୍ତୁ ଅଧିକା ଜିନିଷ ସେଲ୍ ହେବ ପାରାଦ୍ୱୀପ ବନ୍ଦର ବି ସେଇ ଭଳିଆ ସେମାନେ ମାଛଫାଛ ସବୁ ସେଲ୍ କରିଦିଅନ୍ତି